ହଁ ଆରେ ହଁ ଭାଇ କହ ହେ ମୁଁ ଭଲ ଅଛି ତୁ କେମିତି ଅଛୁ କହ ହଉ ଘରେ ସମସ୍ତେ ଠିକ ଅଛନ୍ତି ହଁ ଠିକ୍ ଆଉ ତୋ କାମ ସବୁ କେମିତି ଚାଲିଛି ଆରେ ଭାଇ କ'ଣ କହିବି ଏଠି ହୋଟେଲର କାମ ନା ବହୁତ ଅସୁବିଧା ହୋଟେଲ ତିନି ଚାରିଟା ହୋଟେଲ ଖୋଲିସାରିଛନ୍ତି ହେଲେ ଏଥିରେ କିଛି ସୁବିଧା କିଛି ଲାଭ ବି ହେଉନି ତ କେମିତି କରିବ କହ

ହଁ ହୋଟେଲର କିଛି ହୋଟେଲର କିଛି ଲାଭ ହିଁ ହେଉନି ପରା କେମିତି କରିବା ଆରେ ତୁ ସେଠି କାମ କରୁଛୁ ନା ଦେଖେ କୋଉଠି ଜାଗା ଗୋଟେ ଅଛି ଯଦି ସେଠାରେ ମୁଁ ନେଇକି ହୋଟେଲ ଖୋଲିବି ଆରେ ଭାଇ ଦେଖେ ଗୋଟେ ଭଲ ଜାଗା ଦେଖେ ଏ ଜାଗାରେ ତ କିଛି ଲାଭ ହିଁ ହେଉନି ସମସ୍ତ ଏମିତି ହଁ ହଉ ଠିକ୍ ଅଛି ଭଲ ଜାଗାଟେ ଦେଖେ ଏଠାରେ କିଛି ଲାଭ ହିଁ ହେଉନି ନା ଏ ଖୋଲିକି କ'ଣ ଲାଭ ହେବ କହିଲ ଗ୍ରାହକମାନେ ବି ସେମିତି ଆସୁନାହାନ୍ତି ବହୁତ କମ ଗ୍ରାହକ ଆସୁଛନ୍ତି ଯଦି ନହେବ ତ ହୋଟେଲର ମେଣ୍ଟେନାନ୍ସ କେମିତି ଚାଲିବ ହଁ ହଉ ଦେଖେ ଏବେ ଆଉ ସେଠି କିଛି ସେଠି ଏମିତି କିଛି ହୋଟେଲ ଗୋଟେ ଅଛି କି ଯୋଉ ଜାଗାରେ ଯାଇକି କାମ କରିହେବ ହଉ ଠିକ୍ ଅଛି ତୁ କଥା ହେଇ ଆଗେ ଆଉ ମୋତେ କହ ହେଲା ଆଉ କେବେ ଆସିଛୁ ଘରକୁ ହଉ ଘରେ ସମସ୍ତେ ଭଲ ଅଛନ୍ତି ତ ହଉ ଆଉ ଭାଉଜ ପିଲାମାନେ କେମିତି ଅଛନ୍ତି ହଉ ଠିକ୍ ଅଛି ସେମାନଙ୍କୁ ନେଇକି ବୁଲି ଆସିବୁ ହେଲା ହଁ ଆରେ ସେଇଟା ମୁଁ କହୁଥିଲି ପରା ହଉ ଆରେ ଆ ଆସିକି ଦେଖିକି ବୁଲିକି ବି ଯା ଆରେ ମୁଁ ସେଇଟା ପରା କହୁଥିଲି ଏ ଜାଗାରେ କିଛି କାମ ହିଁ ଭଲ ହେଉନି ତ ମୁଁ ଭାବୁଥିଲି ଯଦି ସେଠାରେ କିଛି ଜାଗା ଅଛି ଭଲ ଜିନିଷ ଜାଗା ଅଛି ତାହେଲେ ତୁ କହିହୁନ୍ତୁ ଯଦି ସେ ଜାଗାରେ ଯାଇକି ମୁଁ ହୋଟେଲ ଖୋଲିଥାନ୍ତି ହଁ ତ ସେଠାରେ ସୁବିଧା ପାଇଁ ହୋଇଥାନ୍ତା ଯଦି ଦେଖେ ତ ଦେଖିକି ମୋତେ କହ ହେଲା ହଉ ହଉ ସୁବିଧା ଦେଖି ମୋତେ କହ ହଁ ଏଠାରୁ ଯାଇକି ସେଠାରେ ସେଠାରେ ଗଲେ କିଛି ଲାଭ ମଧ୍ୟ ହେବ ସେଇ ହିସାବରେ କାମ କରିବାର ଅଛିନା ଆଉ ନହେଲେ ଘରେ ସବୁ କେମିତି ଚଳିବ କହିଲୁ କିଛି ଯଦି ଭଲ ରୋଜଗାର ନହେବ ତେବେ ଘର କେମିତି ଚଳିବ ହଁ ତ ଦେଖେ ଟିକେ ହଁ ଦେଖିକି ମୋତେ କହିବୁ ଠିକ୍ ଅଛି ହଉ ହଉ ହଉ ଭାଇ ରଖୁଛି ଆଁ ହଉ ପିଲେ କଲ୍ କରୁଥିବ ହଉ ରଖୁଛି